ଜଗତସିଂପୁରରୁ ସାଧାରଣତଃ ଆମର ଏଇଟା ସମତଳ ଅଞ୍ଚଳ ଆମେ ବେଳାଭୂମିରେ ଚଳାଇବା ପାଇଁ ବହୁତ ଭଲ ଲାଗେ କାହିଁକିନା ଆମର ପର୍ବତ ସହିତ ସେତେଟା ଆମର ସମ୍ପର୍କ ନାହିଁ କାରଣ ଆମର ପର୍ବତ ଏରିଆ ଏଟା ନୁହଁ ଆଉ ପର୍ବତରେ ଆମର ବି ଚାଲିଲେ ଆମର ବିପଦ ରହୁଚି କାରଣ ଉତ୍ଥାନ ପତନ ରହୁଛି ଉତ୍ଥାନ ପତନ ଯୋଗୁଁ ଆମକୁ ବି ପଡ଼ିଯିବାର ସମ୍ଭାବନା ବି ର ଅଛି ଆଉ ଜଙ୍ଗଲ ଜଙ୍ଗଲ ବିଷୟରେ ଆମର ବି ସେମିତି କିଛି ଅଭିଜ୍ଞତା ତ ନାହିଁ କାରଣ ଜଗତସିିଂହପୁରରେ ଆମର ଜଙ୍ଗଲ ନାହିଁ ଆ ପାହାଡ଼ରେ ଯୋଉ ସୂର୍ଯ୍ୟାସ୍ତ ସେ ସଟା ଅତି ସୁନ୍ଦର ଲାଗେ କାରଣ ପାହାଡ଼ ସାଇଠରେ ଯେତେବେଳେ ସୂର୍ଯ୍ୟାସ୍ତ ସେ ପୁରା ଯେ ରକ୍ତ ଆକାରର ଯେ ଆସୁଥିବ ଲାଲ୍ ଆକାର ଆଉ ଆମେ ପିକନିକ୍ ଯାଇଥିଲୁ ଦେଖିଛୁ ଯେତେବେଳେ ପାହାଡ଼ର ସାଇଟରେ ଯେତେବେଳେ ଯେତେବେଳେ ସୂର୍ଯ୍ୟ ଅସ୍ତ ହୋଇଯାଉଛି ଲାଲ ରବାର ଯେତବେଳେ ବି ପୁରା ବି ବିଛେ ବିିତ ହେଇ ପଡ଼ୁଛି ବହୁତ ସୁନ୍ଦର ଲାଗୁଛି ହଁ